ମାଛ ଧରିବା ପ୍ରାୟତଃ କେଉଟ ମାନଙ୍କର ପେଶା ଆଉ ସେମାନେ ମାଛ ଧରନ୍ତି ମାଛ ଧରିଲା ପରେ ମାଛକୁ ବିକ୍ରୀ କରି ପଇସା ଯେତିକି ପଇସା ରୋଜଗାର ହୁଏ ସେଇ ପଇସା ନେଇକି ଘର ଚଳାନ୍ତି ତେଣୁ ଆଜିକାଲି ତ ଆଉ ଆଗକାଳ କା ଭଳି ମାଛ ଧରୁନାହାଁନ୍ତି ନାଠି ଆମର ଅନ୍ଧୁଲି ଫିଙ୍ଗା ଜାଲ ଫାଶୀ ଜାଲ କିମ୍ବା ପାଣି ବାହିକି ମଟରରେ ମାଛ ଧରନ୍ତେ ଆଗକାଳରେ ସେମିତି ଆଉ ମାଛ ଧରୁନାହାଁନ୍ତି ଆଜିକାଲିକା ହେଇଗଲାଣି ଟ୍ରଲର ଟ୍ରଲର ସାହାଯ୍ୟରେ କିମ୍ବା ନୌକା ସାହାଯ୍ୟରେ ମାଛ ଧରାହଉଛି ଆଉ ଆମେ ଆମେ ବି ଯେହେତୁ କେଉଟ ଜାତି ଆମେ ବି ମାଛ ଧରୁ କିମ୍ବା ଆମେ ମାଛ ଧରୁଛୁ ଟ୍ରଲରରେ ଟ୍ରଲର ବିନା ଆମେ ମାଛ ଧରି ପାରୁନୁ ଆଗକାଳରେ ସିନା ସେମାନେ ପୂର୍ବ ପୁରୁଷମାନେ ମାଛ ଧରି ଦଉଥିଲେ ଏମିତି ସେମିତି କିନ୍ତୁ ଆମେ ଧରି ପାରୁନୁ ତେଣୁ ଆମେ କ'ଣ କରୁଛୁ ଟ୍ରଲର ସାହାଯ୍ୟରେ ମାଛ ଧରୁଛୁ ଆଉ ନୌକାରେ ମାଛ ଧରିବା ଆଉ ଟ୍ରଲରରେ ମାଛ ଧରିବା ବହୁତ ଅଲଗା ଅଲଗା ଟ୍ରଲରରେ ଆମେ ଯେତିକି ପ୍ରକାର ମାଛ ଧରି ପାରୁଛୁ ନୌକାରେ ସେମାନେ ସେତିକି ପ୍ରକାର ମାଛ କିମ୍ବା ସେତିକି ପରିମାଣର ମାଛ ପାଇପାରିବେ ନାହିଁ ଆମେ ଆମର ତ ନୌକା କିମ୍ବା ଟ୍ରଲର ସେମିତି ନିଜର ନାହିଁ ଆମେ କିଛି ଦିନର କିଛି ଜଣଙ୍କ ଟ୍ରଲର ବ୍ୟବହାର କରି ଆମେ ମାଛ ଧରୁଛୁ ଆଉ ମାଛ ଧରିବା ଆମର ଜୀବିକା ଅର୍ଜନ କରୁଛୁ ଆମ ସେତିକି କେଉଁ ଦିନ ଅଳ୍ପ ପଇସା ହଉଛି କେଉଁ ଦିନ ବହୁତ ପଇସା ହଉଛି ସେଇ ପଇସା ଅନୁଯାୟୀ ଆମେ ଆମ ଘର ଚଳଉଛୁ ଘର ଚଳେଇବା ସହିତ ପିଲା ଛୁଆଙ୍କୁ ବି ପାଠ ପଢ଼ଉଛୁ ପିଲା ଛୁଆ ଯଦି ପାଠ ନ ପଢ଼ିବେ କ'ଣ ଆମ ପରିକା ଆମେ ଯେମିତି ମାଛ ଧରୁଛୁ ସେମିତି ମାଛ ଧରିବେ କି ତେଣୁ ଆମେ ଯଦି ମାଛ ଧରିକି ତାଙ୍କୁ କିଛି ପଇସା ଟା ଆଣିକି ତାଙ୍କୁ ଦବା ପାଠ ପଢ଼ିବା ପାଇଁ ସେମାନେ ପାଠ ପଢ଼ିବେ ଆଉ ଭଲ ମଣିଷ ହେବେ ତାଙ୍କୁ ଭଲ ମଣିଷ କରିବା ଆମର କର୍ତ୍ତବ୍ୟ